ଘରେ ଅଛି ଆଠଘଣ୍ଟା କରୁଛି ଆଠହଜାର ଟଙ୍କା ଦେଉଛ ଏତେ କାଇଁ ଅଧିକା କାମ କରିବି ଟାଇମ ଟୁ ଟାଇମ୍ ପଇସା ଦେଲେ ବି ସେ ଆଠଘଣ୍ଟା କାମ କରିଛି ସେ ଆଠହଜାର ଟଙ୍କା ଦେଉଛ ତୁମେ ଯଦି ମାନେ ତୁମେ ଯଦି କହିବ ଯେ ଅଧିକା ସମୟ କାମ କର ତୁମକୁ ମୋତେ ଅଧିକା ପଇସା ଦେବାକୁ ପଡ଼ିବ ନା ତୁମେ ଯେମିତି ମୋତେ ପଇସା ଦେଉଛ ମୁଁ ଠିକ୍ ସେହି ଭାବେ ଏକା କାମ କରୁଛି ନା ପଇସା ଦେଉଛ ଠିକ୍ କିନ୍ତୁ ଟିକେ କମ୍ ହେଇ ଯାଉଛି କି ନାହିଁ ମାନେ ଆଜି ଟିକେ ମୁଁ ସବୁଦିନେ ଟାଇମ ଟୁ ଟାଇମ୍ କାମ କରୁଛି ଆଜି ଟିକେ ମାନେ ଘରେ ଟିକେ ଅସୁବିଧା ହେଇଗଲା ତ ସେ ସେ ସେଥିପାଇଁ ଶୀଘ୍ର ପଳାଇ ଆସିଲି କିଏ କହୁଛି ଯେ ଟାଇମ ଟୁ ଟାଇମ୍ ଆସିନି କିଏ କହୁଛି ତାଙ୍କ ନାଁ କୁହ ତ ସବୁ ଲୋକମାନେ ସେ ସବୁ ଲୋକଙ୍କ ମାନେ ସେ କ'ଣ ସେ କିଏ କହିଛନ୍ତି ତାଙ୍କ ନାଁ କୁହ କାଇଁ ଏ ମା ମୋ ବିଷୟରେ କହିଛି ତା ନାଁ କହିବନି ନାଁ ନ କହିଲେ ମୁଁ ଜାନିବି କେମିତି ସବୁ ମୁଁ କାମ କରୁନି କି ହଉ ଠିକ୍ ଅଛି ତା'ହେଲେ ସେ କାମରେ ମୁଁ ରହିବିନି ଆଉ ସେ କାମ ଆଉ ମୁଁ କରିବିନି ଦରମା ଦେଉଛ ଠିକ୍ କିନ୍ତୁ ଗୋଟେ ଦିନ ଟିକେ ଅସୁବିଧା ହେଇଗଲେ ଚାଲି ଆସିଲେ ଯେ ମାନେ କଲ୍ କରିକି ଏମିତି କହିବ କାଇଁ ମୁଁ ସେ ମାନେ ଯେଉଁଠି କାମ କରୁଛି ସେଇଠି ତ ଗୋଟେ ଜଣଙ୍କୁ ମୁଁ କହିକି ଆସିଛି ନା ଏମିତି ନୁହଁ ଯେ ମୁଁ କାହାକୁ କହିନି ସେଠି ତ ଗୋଟେ ଲୋକକୁ କହିକି ଆସିଛି ମାନେ ସେଠି ଗୋଟେ ଷ୍ଟାଫକୁ କହିଲି ତ କିଏ କହୁଛି କିଛି କହିନି ବୋଲି କେଉଁ ପିଲାମାନେ ନାଁ କ'ଣ ମୋ ହଁ ସେ ତାଙ୍କ ନାଁ ଟିକେ କହିଲେ ମୋତେ କାଇଁ ମୋ ବିଷୟରେ କହିଛି ନା କହିଲେ କ'ଣ ହେବ ମୁଁ ଜାଣିବିନି ସିଏ କିଏ କହିଛି ମୋତେ ହଉ ଠିକ୍ ଅଛି ମୁଁ ଆସେ କାଲି ତା'ପରେ କିଏ କହିଛି ମୁଁ ବାହର କରିବି ରଖନି ମୁଁ ଜୋରଜବରଦସ୍ତି କରୁନି ତୁମର ଯଦି ଇଚ୍ଛା ହେବନି ବୋଲେ ମୋତେ ରଖନି ଆହୁରି ଆହୁରି ବହୁତ ଯାଗା ଅଛି ସେଇଠି ମୁଁ ଯାଇ କାମ କରିବି ତୁମ ଦୋକାନଠୁ ଭଲ ଅଛି ହଉ ଠିକ୍ ଅଛି ମୁଁ ବି ଯାଉଛି ସେ ଦୋକାନରୁ କାମ ଆଉ କରିବିନି ହଉ ଠିକ୍ ଅଛି ଠିକ୍ ଅଛି ମନେ ରଖିବି ହଉ ହଉ ସକାଳେ ସକାଳେ ଆସିବି ମୋତେ